ଛାତ ଉପର ବଗିଚା ଆଉ ତ ମାନେ ଜମିର ବଗିଚା ମୁଁ ପାର୍ଥକ୍ୟ କରିପାରିବି ଛାତ ଉପର ବଗିଚାର ସେ ଟପ୍ ଭିତରେ ଗୋଟେ ଗଛ ଲଗାଇଲେ ତାଙ୍କୁ ନିୟମିତ ପାଣି ଦେବାକୁ ପଡ଼ିବ ତାକୁ ଡାଳ ସବୁ ବଢ଼ିଗଲେ ତାକୁ କାଟି ଦେବାକୁ ପଡ଼ିବ ଚେର ଚେର ହେଲେ ସେଇଟା କାଟି ଦେବାକୁ ପଡ଼ିବ ଗୋଲାପ ଫୁଲ କୌଣସି ଗନ୍ଦା ଫୁଲ କୌଣସି ଶେଫାଳୀ ଫୁଲ କୌଣସି ଫୁଲ ଗଛ ଲଗାଇଲେ ସେଇଟା ସେମିତି ନିୟମିତ ତାକୁ କରିବାକୁ ପଡ଼ିବ ଆଉ ତଳେ ସେ ମାଟି ଭିତରେ ଯେଉଁଟା ଗଛ ଲଗାଇଲେ ସେଇଟା ସେମିତି ଦରକାର ସେଇଟା ଯେମିତି ହେଲେ ସେଇଟା ବଞ୍ଚି ମାନେ ଘାସ ଟିକେ ବଞ୍ଚି ଦେଲେ ଟିକେ ସାର ଦେଲେ ସେଇଟା ଭଲ ଭଲ ହବ ସେଇଟା ସେ ଛାତ ଉପରେ ଟିକେ ସେ ଜମିରେ ଯେଉଁଟା ହବ ସେଇଟା ସବୁଠୁ ଭଲ ଗଛ ହବ